ହଁ ବ୍ୟାୟାମ୍ କଲେ ଆମର୍ ହଁ ଖେଲ ଖେଲ୍ ଖେଲ୍ଲେ ବି ଆମର୍ ଦେହେ ଭଲ୍ ରହେବା ତାପରେ ବ୍ୟାୟାମ୍ କଲେ ବି ଆମର୍ ଦେହେ ଶରୀର୍ ସବୁ ଭଲ୍ ରହେବା ଆଉ ବ୍ୟାୟାମ୍ କଲେ ଆମର୍ ଦେହ ସବୁ ଫ୍ରି ରହେବା ସବୁଆଡ଼ ଆର୍ ଭଲ୍ ଲାଗ୍ସି ବା ବିି ମୁଟା ଲୋକ୍ମାନେ ବି ବ୍ୟାୟାମ୍ କର୍ସନ୍ ଚାଲି ଯାଏସନ୍ ତାପରେ ଚାଲି ଗଲେ ଭଲ୍ ଲାଗ୍ସି ବଲ୍ସନ୍